ପିଲାଙ୍କୁ ନୃତ୍ୟ କିମ୍ବା ଗୀତ ଯାହା ବି ସେମାନଙ୍କର ଅଛି ଶିଖିବା ଦରକାର ସେଇଟା ଶିଖାଇବା ଦ୍ୱାରା ସେମାନେ ତାଙ୍କର ଚଳିପାରିବେ ଯେମିତି ନାଚ ଗୀତ ଯାହା ବି କରିକି ଚଳିପାରିବେ ତ ସେଇଟା ଦରକାର ଶିଖିବାକୁ